ସେୟାର ମାର୍କେଟରେ ଆପଣ ଯେଉଁ ଆମେ ତ ଗରିବ ଲୋକ ବହୁତ ଆମକୁ ଏଜେଣ୍ଟମାନେ କହିଲେ ପାଞ୍ଚ ହଜାର ରଖ ତମର ପାଞ୍ଚ ବର୍ଷ ପରେ ପଚାଶ ହଜାର ହେଇଯିବ ଏ ଏମିତି ସବୁ ଆମ ଗାଁ ଗାଉଁଲିର ଲୋକଙ୍କୁ ବୁଝେଇକିରି ରଖିଲେ ପଇସା ଦିଅ ଏଜେଣ୍ଟ୍ମାନଙ୍କୁ ଆମେ ଦେଲୁ ବହୁତ ପଇସା ସବୁ ସେମାନେ ନେଇକିରି ଗୁଡ଼େ ରଖିକିରି ରାତି ରାତି ପଇସା ସବୁ ଯେମିତି ହେଇଗଲା ସେମାନେ ପଳେଇଲେ ବା ବନ୍ଦ କରି ସାଧାରଣ ଗରିବ ଲୋକ ଖଟିଖିଆ ଲୋକ ଆମମାନେ କେମିତି ସେୟାର ମାର୍କେଟରେ ଏସବୁ ଜିନିଷ ଆମେ କିଛି ଜାଣିନଥିଲୁ ନା ତା'ପରେ ସେମାନେ ପଇସା ଲୋଭ ଆମକୁ ଦେଖେଇଲେ ଆମେ ଗରିବ ଲୋକ ଜାଣିନୁ ସେ ବିଷୟରେ କିଛି ଆମେ ପଇସା ତାଙ୍କ ପାଇଁ ଆମେ ଯେଉଁ ପଇସା ଖଟି ଖଟି ରଖିଥିଲୁ ସବୁ ତାଙ୍କୁ ଏଜେଣ୍ଟମାନଙ୍କୁ ଦେଲୁ ଲାଷ୍ଟକୁ ସେମାନେ ସେ ପଇସାକୁ ଧରି ସେମାନେ ରାତି ରାତି ସବୁ ଫେରାରେ ହେଇଗଲେ ସେୟାର ମାର୍କେଟରେ ଆଜିକାଲି କିଛି ଭଲ କାମ ସେମାନେ କରୁନାହାନ୍ତି ସବୁ ଲୋକମାନେ ସବୁ ଠକିକିରି ଚାଲି ସମସ୍ତେ ରହିଲେ ଆଜ୍ଞା ସେୟାର ମାର୍କେଟ ଆ ଆଜିକାଲି ଯେଉଁ ଆପ ଲୋଡ଼ ଏଇସବୁ ଜିନିଷ ସବୁ ହେଉଛି ଅନଲାଇନ ସେସବୁ ଜିନିଷ ମଗଉଛି ଇଏ କରୁଛୁ ମୋବାଇଲଟେ ମଗେଇଲୁ ସେ ଯଦି ପଇସା ଦେଇଦେଲୁ ସିଏ ଯଦି ଖରାପ ପଡ଼ିଲା ତମେ କ'ଣ ଜାଣିବ ତା ବିଷୟରେ ଆମେ ତ ପଇସା ଦେଇ ଦେଇଛୁ ଆ ମାସେ ଚାଲିଥିବ ନାହିଁ ମୋବାଇଲ ଖରାପ ହେଇଯିବ ଏହିସବୁ ଜିନିଷ କିଛି ଉପକାର କିଛି ଅପକାର ହେଉଛି ଅନଲାଇନ ବ୍ୟବସ୍ଥାରେ ବି ଏମିତି ସବୁ ହେଉଛି ଆପଣ ଆମେ ତ ଜାଣିନୁ ସେ ବିଷୟରେ କିଛି ଗାଁ ଗହଳି ଲୋକ ଏସବୁ ଜିନିଷ ଉପରେ ହଁ ଆଜ୍ଞା